ଓଡ଼ିଶାରେ ଆମ ଓଡ଼ିଶାରେ ଅନେକ ଗୁଡ଼ିଏ ଶିଳ୍ପ ଅଛି ଏବଂ ସେ ଶିଳ୍ପମାନଙ୍କ ମଧ୍ୟରୁ ଅନେକ ଗୁଡ଼ିଏ ଅଛି ଯାହାଦ୍ୱାରା ଆମେ କି କୌଣସି କାର୍ଯ୍ୟରେ ବିନିଯୋଗ ହୋଇଥାଉ ଶିଳ୍ପ ଶିଳ୍ପ ଏମିତି ଏକ ଜିନିଷ ଯାହାଦ୍ୱାରା କି କୌଣସି ଲୋକ ଯଦି ତା ତାର ଯଦି ଇନକମ୍ ହଉନି ବା କମା ତାର ରୋଜଗାର କିଛି ହଉନି ତ ସେ କଣ ଶିଳ୍ପ ମାଧ୍ୟମରେ ସେ କିଛି ରୋଜଗାର କରିପାରିବ ତାଦ୍ୱାରା କିଛି ଅର୍ଥ ଯୋଗାଯୋଗ କରିପାରିବ ତ ଶିଳ୍ପ ଶିଳ୍ପ ହେଉଛି ବହୁତ ବଡ଼ ତା ପ୍ଲାଟଫର୍ମ ଗୋଟିଏ ତ ଶିଳ୍ପ ଦ୍ୱାରା ଅନେକ ଗୁଡ଼ିଏ କାର୍ଯ୍ୟ ମଧ୍ୟ ସାଧିତ ହେଉଛି ଶିଳ୍ପ ଦ୍ୱାରା ଅନେକ ଲୋକ କାର୍ଯ୍ୟ ପାଉଛନ୍ତି ଏବଂ କିଛି ରୋଜଗାର କରୁଛନ୍ତି ଏବଂ ଗରିବ ଏହି ଶିଳ୍ପୀକରଣ ଦ୍ୱାରା ଗରିବ ମଧ୍ୟ ଦୂର ହେଉଛି